ହ୍ୟାଲୋ ଆଜ୍ଞା ହଁ ଏଇଟା କ'ଣ ସ୍ଵାଗତ ହୋଟେଲ୍ ଲାଗିଛି ସେଠି କ'ଣ କ'ଣ ମିଳିବ ଆଚ୍ଛା ଆଚ୍ଛା ବିରିୟାନୀ ଆଚ୍ଛା ମାଛ ଭାତ ନାହିଁ କି ଆ ହଁ ଛା ପ୍ରାଇସ୍ କେତେ ପଡ଼ିବ ତା'ର ଆଚ୍ଛା ମାଛ ଭାତ ଅଶୀ ଟଙ୍କା ଆଉ ଅଣ୍ଡା ଭାତ ସେଇଟା ବି ସେମ୍ ଆଉ ବିରିୟାନୀ କେତେ ଅ ହ ଠିକ୍ ଅଛି ଆଉ ମଟନ୍ ବିରିୟାନୀ ନହେଲେ ସେ ସେମ୍ ଏକା ରେଟ୍ ଆଚ୍ଛା ଠିକ୍ ଅଛି ମଟନ୍ ବି ମୋତେ ଗୋଟେ ମଟନ୍ ବିରିୟାନୀ ଆଉ ଗୋଟେ ମାଛ ଭାତ ଆଉ ଅଣ୍ଡା ଭାତ ଟିକେ ପାର୍ସଲ୍ ପଠାଇ ଦିଅନ୍ତୁ ହଁ ତ ତା ସାଙ୍ଗରେ ହଁ କ'ଣ କ'ଣ ହ ହଁ ସାଲାଡ଼ ଟିକେ ଦେବେ ଆଉ କ'ଣ ହଁ ବିରିୟାନୀ ସହିତ ହଁ ଆଉ ପାମ୍ପଡ଼ ପାମ୍ପଡ଼ ପଠାଇ ଦେବେ ଆଉ ପାଣି ବୋଟଲ୍ ଆଉ ତା ଦୁଇଟା ଥାଳି ପଠାଇ ଦିଏ ମୋ ଆଡ଼୍ରେସ୍ ହଁ ମୋ ଆଡ଼୍ରେସ୍ ହେଉଛି ମାଲକାନଗିରି ଡି ଏନ୍ କେ ଆସିକି ମୋତେ କଲ୍ କରନ୍ତୁ ମୁଁ ବାହାରେ ବାହାରିବି ହଉ ଠିକ୍ ଅଛି ହଁ ହଁ ରହିଲି ଆଜ୍ଞା ହଁ